ବିଦ୍ୟାଳୟଗୁଡ଼ିକରେ ଆମେ ଛାତ୍ରଛାତ୍ରୀମାନଙ୍କୁ ଚିତ୍ର ଏବଂ କାଠି ମାଧ୍ୟମରେ ତାଙ୍କୁ ସଂଖ୍ୟା ଗଣନା ଆଉ କାଗଜ ପେପରରେ ତାଙ୍କୁ ବଲ୍ ସିକା ଆମର ଇଏ ଡଙ୍ଗା ବୋଟଲ ଇତ୍ୟାଦି ତିଆରି କରବାର ଶିଖେଇଛୁ ଏବଂ ଆମେ ମାଟିରେ ମଧ୍ୟ ତାଙ୍କୁ କଣ୍ଢେଇ ହାଣ୍ଡି କଡ଼େଇ ଏସବୁ ମଧ୍ୟ ଇତ୍ୟାଦି ଶିଖୋଉଛୁ ଏବଂ ଆମର ଯେଉଁ କପଡ଼ାରେ ସି ଛୁଞ୍ଚି ସୂତା ଧରିକିରି ଫୁଲ ଫଟୋ ଚିତ୍ର ମଧ୍ୟ କରୁଛୁ ପଶୁ ପକ୍ଷୀ ଏବଂ ତାଙ୍କୁ ଫଳ ଫଳ ଗଛ ଆମର ସବୁ ତିଆରି କରବାର ଆମେ ଶିଖେଇଥାଉ ଆଉ କଣ୍ଢେଇ ଏସବୁ ମଧ୍ୟ ତିଆରି କରିବାର ଶିଖେଇଥାଉ ଆଉ ବର୍ଷାରେ କାଗଜ ଡଙ୍ଗା ଯେମିତି ତିଆରି କରୁଚୁ ସେମିତି ତାଙ୍କୁ ତିଆରି କରିବାଟା ଏବଂ ଭସେଇବାଟା ଶିଖାଉ ଆଉ ପିଲାଦିନର ସ୍ମୃତି ଆମର ବହୁତ କିଛି ରହିଯାଇଛି ଯେଉଁଟାକି ଆମେ ସାନବେଳେ ବିଦ୍ୟାଳୟରେ ପାଠ ପଢ଼ୁଥିଲୁ ସେତେବେଳେ ଆମେ ଚିତ୍ର ଆଉ କାଗଜର ସବୁ ଯେତିକି ପିଲାମାନଙ୍କର ଶିଖିବା ଜିନିଷ କାଟିକି ତାକୁ କଇଁଚିରେ କାଟିକି ତାକୁ ଆମେ ଶିଖେଇଥାଉ ସେସବୁ ମଧ୍ୟ ଆମ ପାଖରେ ଅଛି ଏବଂ ଆମେ କପଡ଼ାରେ ବି କାଟିକି କପଡ଼ାରେ କଣ୍ଢେଇ ବଲ୍ ଇତ୍ୟାଦି ମଧ୍ୟ କରୁଛୁ ଯାହାକି ପିଲାମାନେ ବି ଦେଖିଲେ ଖୁସି ହେବେ ଆମେ ବି ତାହା ସେଗୁଡ଼ିକ ଶିଖିଥିଲୁ ବୋଲି ଆଜି ଆମର ପିଲାମାନଙ୍କୁ ଏବଂ ଆମର ଛୋଟ ଛୋଟ ପିଲା ନାତି ନାତୁଣୀ ମାନ ମଧ୍ୟ ଶିଖେଇ ପାରୁଛୁ ସେଥିପାଇଁ ଆମେ ବହୁତ ଖୁସି ଅଛୁ ଆମର ଓଡ଼ିଶାରେ ଏସବୁ ଆମକୁ ଶି ଶିକ୍ଷା ଦିଆ ହେଇଥିବାରୁ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ଦିଆ ହେଇଥିବାରୁ ଆମେ ଆମର ପିଲାମାନଙ୍କୁ ଆମର ଛୋଟ ଛୋଟ ପୁଅ ଝିଅଙ୍କୁ ନାତି ନାତୁଣୀମାନଙ୍କୁ ଏସବୁ ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରୁଛୁ ଏବଂ ପିଲାମାନଙ୍କୁ ଶିଖେଇଲେ ପିଲାମାନେ ଆଗକୁ ବଢ଼ିପାରିବେ